ଓଡ଼ିଆ ହେଉଛି ଆମର ମାତୃଭାଷା ଏହି ଓଡ଼ିଆ ମାତୃଭାଷାରୁ ମୁଁ ଆଜି କଥା କହିବା ଶିଖୁଛି ଲୋକମାନଙ୍କ ସହିତ ମିଶିପାରୁଛି ପାଠ ପଢ଼ିଛି ହେଁ ଆଉ ଓଡ଼ିଆ ଭାଷାକୁ ଆମେ ତ ଭୁଲି ପରିବାନାହିଁ ନା ଏହି ଓଡ଼ିଆ ଭାଷା ମାଧ୍ୟମରେ ଆମେ ମଣିଷ ସମାଜ ସହିତ ମିଶୁଛନ୍ତି ସ୍କୁଲ୍ କଲେଜରେ ଆମେ ପାଠ ପଢ଼ିଲେ ପ୍ରତି ଜିନିଷକୁ ଆମେ ଜାଣିପାରୁଛେ ଏହି ଯଦି ଓଡ଼ିଆ ଭାଷା ଆଜି ଆମେ ନଶିଖିଥାନ୍ତେ ତା'ହେଲେ ଆମେ ଓଡ଼ିଶାରେ ଚଳିପାରିନଥାନ୍ତେ ସେଥିପାଇଁ ଓଡ଼ିଶା ବା ଓଡ଼ିଆ ଭାଷା ଆମ ଓଡ଼ିଶାରେ ଚଳିବା ପାଇଁ ହେଲେ ନିହାତି ଗୁରୁତ୍ଵପୂର୍ଣ୍ଣ